ମୁଁ ମୋ ବଗିଚାରେ ବିଭିନ୍ନପ୍ରକାରର ଗଛ ଲଗାଇଛି ଯଥା ଫୁଲ ହେଉଛି କୁସୁମ ଫୁଲ ଗୋଲାପଫୁଲ ଇତ୍ୟାଦି ସେଗୁଡ଼ିକକୁ ସମସ୍ତ ପ୍ରକାରର ମୁଁ ଚାରା ଦିଏ ଏବଂ ତା'ର ଭଲ ଭାବରେ ଯତ୍ନ ନିଏ ଦେଖାଶୁଣା ମଧ୍ୟ ଭଲ ଭାବରେ କରେ ଯାହାଦ୍ଵରା ମୋ ବଗିଚାରେ ବିଭିନ୍ନ ବିଭିନ୍ନ ଭଲ ଫୁଲ ଫୁଟୁଛି ଏବଂ ମୁଁ ମୋ ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ପନିପରିବା ଲଗାଇଛି ଯାହାଦ୍ୱାରା ମୋତେ ବାହାରୁ ପରିବା ଆଣିବାକୁ ପଡ଼ୁନାହିଁ କାରଣ ଯଦି ମୁଁ ବାହାରୁ ପନିପରିବା କିଣୁଛି ସେଥିରେ କେତେକ କେମିକାଲ୍ ଜିନିଷ ମିଶେ ପରିବାକୁ ବିକ୍ରି କରାଯାଉଛି ସେ ଯାହାଦ୍ୱାରା ମୋ ଦେହ ଅତ୍ୟନ୍ତ ଖରାପ ହୋଇଯିବ ସେଥିପାଇଁ ମୁଁ ମୋ ବଗିଚାରେ ବିଭିନ୍ନପ୍ରକାର ପନିପରିବା ଲଗାଇ ଚାଷ କରୁଛି ଏବଂ ତାକୁ ନିଜେ ଖାଉଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ପନିପରିବା ନିଜ ବଗିଚାରେ ଲଗାଇବା ପାଇଁ ମଧ୍ୟ କହୁଛି ପନିପରିବା ଲଗାଇଛି ଯଥା ଆଳୁ ଭେଣ୍ଡି ବାଇଗଣ ଟମାଟର ଏମିତି ଛୋଟ ଛୋଟ ଗଛ ଲଗାଇ ମୁଁ ବଗିଚାରେ ଅଳ୍ପ ବହୁତେ ଚାଷ କରୁଛି ତାହାକୁ ନିଜ ଖାଦ୍ୟ ରୂପରେ ବ୍ୟବହାର କରୁଛି